ମୋର ପ୍ରିୟ ମାଛ ହେଉଛି ରୋହି ଅ ତ ସେଥିପାଇଁ ଆମ ଘରେ ମୁଁ କ'ଣ କରୁଛିନା ସାଧାରଣତଃ ମାଛ ଚାଷ କରୁଛି ରୋହି ଭାକୁର ଛଡ଼ାଯାଉଛି ରୋହିଟା ଖାଇବାକୁ ଓ ସବୁଲୋକଙ୍କୁ ଖାଇବାକୁ ଭଲଲାଗେ ଯେଉଁଥିରେକି ବେଶୀ କଣ୍ଟା ନଥାଏ ଖାଇବା ବି ବହୁତ ସ୍ଵାଦିଷ୍ଟ ଲାଗେ ସେଥିରୁ ଆମକୁ ଭିଟାମିନ୍ ବିଟୁ ମିଳେ ଭିଟାମିନ୍ ବିଟୁଟା ଏଇଥିପାଇଁ ଆମ ପାଇଁ ଭଲ ଯେଉଁଥିପାଇଁକି ଆମେ ହେଲା କିଛି ମାନେ ଅଧିକ ପାଇଁ ହାଡ଼ ବି ଶକ୍ତ କରୁଛି ଯାହାକୁ ଖାଇବା ଦ୍ଵାରା ଆମର କ'ଣ ହେଉଛି ନା ଶକ୍ତି ବି ପ୍ରଦାନ କରୁଛି ଗୋଟେ ଜିମ୍ କରୁଛେ ବୋଲି ଜିମ୍ କଲେ ଗୋଟେ ସାଧାରଣତଃ ଲୋକ ଜିମ୍ କଲେ ବି ସବୁବେଳେ ତ ମାଂସ ଖାଇବାଟା ବି ମାନେ ଠିକ୍ ମୁଁ କହିବାକୁ ଚାହୁନି ଏଇଟା ଠିକ୍ ନୁହଁ ବୋଲି କିନ୍ତୁ ଯଦି ଖାଇଲା ବି ତ ଖାଇବା ଦ୍ଵାରା କ'ଣ ହେଉଛି ନା ସବୁବେଳେ ଆଉ ମାଂସ ଖାଇ ହେବନି ସେଥିପାଇଁ ମାଛ ଲୋକମାନେ ବହୁତ ଭାବେ ଖାଆନ୍ତି ମୁଁ ଅ ସକାଳ ଟାଇମ୍ଟା ମାଛ ଭଜା ଲଗେଇକି ସମସ୍ତେ ବି ପଖାଳ ଭାତ ମାଛ ଭଜା ଲଗେଇକି ଖାଉଛନ୍ତି ମାଛ ଭଜା ଖାଇଲେ କ'ଣ ହେଉଛିନା ନା ଦେହକୁ ବି ପୃଷ୍ଟିସାର ବି ମିଳୁଛି ଯେଉଁଟାକି ହାଡ଼କୁ ଶକ୍ତ କରୁଛି ଆଉ ସବୁ ଲୋକଙ୍କୁ ବି ରୋହି ମାଛ ତ ଭଲଲାଗେ ରୋହିମାଛଟା ସେଥିରେ କଣ୍ଟା ନଥାଏ ତା'ପରେ ବି ଆମେ ମସଲା ଦେଇକି ତରକାରୀ ବି ଆହୁରି ଭଲ ଲାଗିବ କିନ୍ତୁ ଅଧିକାଂଶ ଲୋକମାନେ ମାଛ ଭଜା ହିଁ ଖାଆନ୍ତି ତ ମ ମାଛ ବି କିଛି ଖରାପ ନୁହଁ ବହୁତ ଭଲ ଲାଗେ ତ ତା'ଠୁ ଯଦି ରୋହି ମାଛକୁ ଛାଡ଼ିଦେଲେ ଯଦି ଏ ବର୍ଷାଦିନ କଥା ମୁଁ କହିବାକୁ ଚାହିଁବି ବର୍ଷା ଦିନେ କ'ଣ ହୁଏ ନା ଛୋଟ ଛୋଟ କା କେରାଣ୍ଡି ଫେରାଣ୍ଡି ଆଣି ତାକୁ ଯଦି ଆମେ ଭାଜି ଦେଇକି ତେଲରେ ଟିକିଏ ପ ଭାଜି ଦେବା ତା' ସହିତ ପଖାଳ ଭାତରେ ଖାଇବା ସେ ଆହୁରି ଟେଷ୍ଟ୍ ଲାଗେ ଅ ସେଇଠି ସେଇଟା ବି ଗୋଟେ ଭଲ ମାଛ କିନ୍ତୁ କହିବାକୁ ଗଲେ ମାଛ ରୋହି ମାଛଟା ସବୁଠାରୁ ଭଲ ଆ ମାନେ ସ୍ଵାଦିଷ୍ଟ ହିସାବରେ ଭଲ ଆଉ କେରାଣ୍ଡି ଫେରାଣ୍ଡି ଚୂନାମାଛ ବି ଭଲ ଦେହପାଇଁ ହେଲା ବହୁତ ଭଲ ମାଛ ଆଉ ଏ ସବୁ ମିଳିବ